ହ୍ୟାଲୋ ମୁଁ ଆପଣ ତାରିଣୀ ରେଷ୍ଟୁରାଣ୍ଟ୍ କହୁଛନ୍ତି କି ମୁଁ ଆରାଧନା ସାହୁ କହୁଛି ଆଉ ଆମର ବସ୍ ଷ୍ଟାଣ୍ଡ ସାହି ମୁଁ ଖାଦ୍ୟ ଆଣିଥିଲି ଆପଣଙ୍କ ରେଷ୍ଟୁରାଣ୍ଟରୁ ଆମର ପେମେଣ୍ଟ କରିଛି କିନ୍ତୁ ସଫଳ ହୋଇଛି କି ନାହିଁ ଆପଣ ଟିକେ ଆପ୍ରୁ ଚେକ୍ କରିଦିଅନ୍ତୁ ହଁ ଠିକି ଅଛି ହୋଇଯାଇଛି ତ' ହେଉ ରଖୁଛି